ବହୁତ ଲୋକ ଚାଷରେ ନିୟୋଜିତ ହେବାକୁ ଚାହୁଁ ନାହାଁନ୍ତି ଯଦିଓ ତାଙ୍କର ପରିବାରର ଅନ୍ୟ ଲୋକମାନେ ଏଥିରେ ନିୟୋଜିତ ଅଛନ୍ତି ଏହି ବିଷୟରେ ମୋର ମତାମତ ହେଉଛି ଆମ୍ଭର କୃଷି କିମ୍ବା ଚାଷ କରିବା ନିହାତି ଆବଶ୍ୟକ ଆମ୍ଭେ ମାନେ ଯଦି ଚାଷ ନ କରିବୁ ତାହେଲେ ଖାଇବୁ କ'ଣ ଯଦି ଆମ୍ଭକୁ ଖାଦ୍ୟ ନିହାତି ଆବଶ୍ୟକ ତାହେଲେ ଆମ୍ଭର ଚାଷ କରିବା ଟା ବି ନିହାତି ଆବଶ୍ୟକ ଆମ୍ଭେ ଯଦି ଖାଦ୍ୟ ଖାଇବୁ ତାହେଲେ ଆମ୍ଭର ଶରୀର ଚାଲିବ ଶରୀର ଚାଲିଲେ ହିଁ ଆମେ ଆମର ସମସ୍ତ କାର୍ଯ୍ୟକୁ ଭଲ ଭାବେ କରିପାରିବୁ ଯେହେତୁ ଆମ୍ଭର ବର୍ତ୍ତମାନର ପିଢ଼ି ପରିଶ୍ରମ କମ୍ କରିବାକୁ ଚାହୁଁ ଅଛନ୍ତି କିନ୍ତୁ ଚାଷ କାର୍ଯ୍ୟରେ ଅଧିକ ପରିଶ୍ରମ କରିବାକୁ ପଡ଼େ ଅଧିକ ପରିଶ୍ରମ କରିବା ପରେ ବି ଯାହା ଆମର ଅମଳ ହୁଏ ତାକୁ ବିକ୍ରି କରିବା ପାଇଁ ବି ଏଠାରେ ସୁବିଧା ସୁଯୋଗ ନାହିଁ ଚାଷ କରିବା ପାଇଁ ଏଠାରେ ଯେହେତୁ ସେମିତି କୌଣସି ସୁବିଧା ସୁଯୋଗ ଯେ ଯେପରିକି କୌଣସି ମେସିନାରି ଜିନିଷ କିମ୍ବା ପାଣିର ସୁବିଧା ଯେହେତୁ ନାହିଁ ସେଥିପାଇଁ ଚାଷ କରିବାରର କୌଣସି ସୁବିଧା ସୁଯୋଗ ଏଠାରେ ନହ ନଥିବା ଯୋଗୁଁ ଚାଷ ପାଇଁ ବର୍ତ୍ତମାନର ପିଢ଼ି ଚାହୁଁ ନାହାଁନ୍ତି ସେମାନେ ଚାହୁଁଛନ୍ତି ଆମେ କେମିତି କମ୍ ପରିଶ୍ରମରେ ଅଧିକା ରୋଜଗାର କରିପାରିବୁ ଚାଷରେ ଯେହେତୁ ଅଧିକ ପରିଶ୍ରମ ହଉଛି ଏବଂ ଅମଳ କମ ହେଉଛି ସେଥିପାଇଁ ଏବେକାର ପିଢ଼ି ଚାଷ କରିବା ପାଇଁ ଚାହୁଁ ନାହାଁନ୍ତି